ବିଦ୍ୟାଳୟରେ ପଢ଼ିବା ସମୟରେ ମୋର ହେଉଛି ପ୍ରିୟ ବିଷୟ ହେଉଛି କି ଇତିହାସ କି ମୁଁ ଇତିହାସ ପଢ଼ିବାକୁ ବହୁତ ଭଲ ପାଏ ଆଉ ଇତିହାସ ବିଷୟରେ ମୁଁ ଜାଣିବାକୁ ବହୁତ ଭଲ ପାଏ ଇତିହାସ ହେଉଛି କି ଯୋ ପୂର୍ବପୁରୁଷର ଯେଉଁ ଘଟିଯାଇଥିବା ଜିନିଷ ସେସବୁକୁ ଜାଣିବାକୁ ବୁଝିବାକୁ କି ମୋତେ ବହୁତ ଭଲ ଲାଗେ କି ମୁଁ ଜାଣିଲେ ମୁଁ ଭବିଷ୍ୟତରେ କୌଣସି ପିଲାଙ୍କୁ ମୁଁ ଏହି ବିଷୟରେ ବୁଝାଇପାରିବି ଜାଣିପାରିବି ସେଥିପାଇଁ ମୁଁ ବହୁତ ଭଲ ପାଏ